ଆମର ଏ ବଗିଚାର ରକ୍ଷଣାବେକ୍ଷଣ କରିବା ପାଇଁ ମୋତେ ଶସ୍ତାରେ ବହୁତ ଜିନିଷ ଆଣିକି ଦେବାକୁ ବହୁତ ଭଲ ଲାଗେ କାରଣ ସବୁବେଳେ ତ କିଣିକି ବାହାରୁ ସବୁବେଳେ ଏତେଟା ବ୍ୟୟ ମାନେ ଆୟ ନାହିଁ ଯେ ସବୁବେଳେ ବାହାରୁ କିଣିକି ଆଣିକି ରକ୍ଷଣାବେକ୍ଷଣ କରି ହେବ ବଗିଚାରେ ତ ମୁଁ ସବୁବେଳେ ଜିନିଷ ଯେମିତିକି ରକ୍ଷଣାବେକ୍ଷଣ କରିବା ପାଇଁ ବାହାରୁ କ'ଣ କିଣିବାକୁ ପଡ଼େ ଯେମିତି କି ସାର ତ ସେଇଟା ମୁଁ ବାହାରୁ ସାର କିଣେ ନାହିଁ ଘରେ ହିଁ ସେଇଟା ପ୍ରସ୍ତୁତ କରେ ଯେମିତିକି ଆମ ଘରେ କ'ଣ ଗାଈ ଅଛି ତ ଗାଈର ଗୋବର ଖତ କରିବାରେ ଖତ ପ୍ରସ୍ତୁତ କରିବାରେ ସାର ପ୍ରସ୍ତୁତ କରିବାରେ ବହୁତ ବ୍ୟବହାର କରିଥାଏ ଆଉ ଯେମିତିକି ଘରେ ପରିବା ମାମା ଦେଇଥାଏ ତାକୁ ଫୋପାଡିବା ପାଇଁ ମୁଁ ତାକୁ ସେଗୁଡ଼ା ସବୁ ନ ଫୋପାଡ଼ି ତା'କୁ ମୁଁ ରଖିଥାଏ ସେଇଟା ଧୀରେ ଧୀରେ ପଚି ସଢ଼ି ଖତରେ ସାରରେ ପରିଣତ ହୁଏ ଆଉ ଗଛରେ ପାଣି ଦେବା ପାଇଁ ଘରେ ପ୍ରସ୍ତୁତ ହୁଏ ଗ ଗଛରେ କେମିତି ପୋକ ନ ଲାଗିବ ସେଥିପାଇଁ ବି କିଛି ଜୈବିକ ସା ସାର କିମ୍ବା ଏସବୁ କିଛି ପୋକମରା ଔଷଧ ବେଶି ବ୍ୟବହାର କରେନି ଘରେ ଯେତିକି ପ୍ରସ୍ତୁତ କରି ହେବ ସେତିକିରେ ପ୍ରସ୍ତୁତ କରି ମୁଁ ପୋକମରା ଔଷଧ ଦିଏ ହଁ ଆଉ ଜୈବିକ ସାର ବ ବାହାରୁ କି କିଣେ ନାହିଁ ଜ ଜୈବିକ ସାର ଘରେ ହିଁ ପ୍ରସ୍ତୁତ କରେ ରାସାୟନିକ ସାରର ୟୁଜ୍ ବ୍ୟବହାର କଲେ ସ ଗଛର କ୍ଷତି ହେଇପାରେ ତ ଶସ୍ତାରେ ଯେମିତି ଜିନିଷରେ ସବୁ ସାର ତିଆରି ହେଇପାରିବ ସେସବୁ କରେ ତ ଗଛରେ ପାଣି ଦେବା ଏସବୁ ଦିଏ ଏବଂ ପିଡ଼ିଆ ତ କିଣେ ନାହିଁ ଧାନରେ ପଡ଼ିବା ପାଇଁ ଆମ ଘରକୁ ଆସିଥାଏ ତ ସେହିଥିରୁ ଟିକେ ଆଣିକି ଦେଇ ଦିଏ ଦେଇ ଦିଏ ଆଉ ରକ୍ଷଣାବେକ୍ଷଣ କରିବା ପାଇଁ ସବୁବେଳେ ଦେଖୁଥାଏ ଗଛଟା ଭଲ ଅଛି ନା ନାଇଁ ଗଛଟା ଶୁଖିଯାଇନି ତ ଗଛରେ ଠିକ୍ ଭାବରେ ପାଣି ଦେଇଥାଏ ଶସ୍ତା କିମ୍ବା ବେ ବେଶି ଖର୍ଚ୍ଚ ବଗିଚାରେ କରି ହେବନାହିଁ କାରଣ ବଗିଚା ତ ସବୁବେଳେ ରହିବ ନା ବଗିଚାଟା ଏମିତି ନାହିଁ କି ଆଜି ଅଛି କାଲି ନାହିଁ ତ ବଗିଚାର ବ୍ୟବହାର କରିବା ପାଇଁ ସବୁବେଳେ ବାହାରୁ କିଣିକି ଆଣିଲେ ବହୁତ ସାରା ପଇସା ଖର୍ଚ୍ଚ ହେବ ତା ଅପେକ୍ଷା ଏସବୁ ଘରେ ତିଆରି କରିବା ଦ୍ୱାରା ବହୁତ କମ୍ ଖର୍ଚ୍ଚ ହେଇଥାଏ ତ ଏସବୁର କମ୍ ଖର୍ଚ୍ଚ ପାଇଁ ମୁଁ ଘରେ ହିଁ ସବୁ ସାର ତିଆରି କରେ ଆଉ ବାହାରୁ କିଛି ଆଣି ନଥାଏ